ବେଳେବେଳେ ୟୁଟ୍ୟୁବ୍ ଚ୍ଯାନେଲ୍ ଟିଭି ଶୋ ଯାହା ଦେଖାନ୍ତି ସେମାନଙ୍କ କୌଣସି ଗୋଟିଏ ପାରମ୍ପରିକ ବା କୌଣସି ଗୋଟିଏ ଲାଙ୍ଗୁଏଜ୍ର ବା ଭାଷାର ସେମାନଙ୍କର ପରମ୍ପରା କୌଣସି ରହିଛି ସେଇ ବିଷୟରେ ସେମାନେ ଅବଗତ କରନ୍ତି ଯାହାଫଳରେ କି ଲୋକମାନଙ୍କର ଜିନିଷପତ୍ର ବା ତାଙ୍କର ଭେଷଭୁସା କିଭଳି ପରିଧାନ କରନ୍ତି ବା କିଭଳି ନୃତ୍ୟ କରନ୍ତି ସେଇ ଉପରକୁ ବହୁତ ସେମାନେ ଦେଖାଇଥାନ୍ତି ସେଇ ଦେଖାଇ ମାଧ୍ୟମରେ ଆମେ ଜାଣିପାରିବା ଯେ କେଉଁ ଦେଶରେ କେଉଁ ଭାଷାଭାଷୀ ଲୋକ ବା କେଉଁ ବ୍ୟକ୍ତି କିଭଳି ଭାବରେ ତାଙ୍କର ପରମ୍ପରା ବା କି କିଭଳି ଭାବେ ତାଙ୍କର ନୃତ୍ୟ ସବୁ ଅଛି ସେଇ ବିଷୟରେ ଆମେ ତାଙ୍କ ଠାରୁ ଠିକ୍ ଜାଣିପାରିବା ସେତେବେଳୁ ଆମେ କହିପାରିବା ଯେ ଜଣେ ବ୍ୟକ୍ତିର ଭାଷା କ'ଣ ତାଙ୍କର ପାରମ୍ପରିକ ନୃତ୍ୟ କ'ଣ ସେଠାରୁ ଆମେ ଆମେ ଶିକ୍ଷାଲାଭ କରିବା ଯେ ସେ ବ୍ୟକ୍ତିମାନାନଙ୍କର ଏଇଭଳିଆ ଭେଷଭୁସା ସେଇଟା ଆମେ ଟିଭି ହେଉ କିମ୍ବା କୌଣସି ୟୁଟ୍ୟୁବ୍ ମାଧ୍ୟମରେ ହଉ ଯେକୌଣସି ଗୋଟେ ଜିନିଷ ଦେଖି ଆମେ ସେଠାରୁ କିଛି ନା କିଛି ଶିକ୍ଷାଲାଭ କରିଥାଉ